ହଁ ମୁଁ ଟିଭି ସୋ ପ୍ରୋଗ୍ରାମ ରେ ବହୁତ ନୃତ୍ୟ ପ୍ରୋଗ୍ରାମ ଦେଖେ ସେଥିମଧ୍ୟରୁ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ପ୍ରୋଗ୍ରାମ ମୋତେ ବହୁତ ଖୁସି ଲାଗେ ଏବଂ ମୋ ପିଲାମାନେ ବି ଦେଖି ବହୁତ ଖୁସି ଅନୁଭବ କରନ୍ତି କାରଣ ସେଥିପାଇଁ ଜର୍ଜ ଚାରିଆଡ଼ୁ ବହୁତ ବିଭିନ୍ନପ୍ରକାର ଜର୍ଜମାନେ ଆସନ୍ତି ବିଭିନ୍ନପ୍ରକାର ପିଲାମାନେ ବି ଆସନ୍ତି ସେମାନେ ବି ନୃତ୍ୟ ଅନୁସରଣ ନୃତ୍ୟ ନାଚିକି ସେମାନେ ପ୍ରାଇଜ ବି ନିଅନ୍ତି ଏବଂ ମୋ ପିଲାଙ୍କୁ ମୁଁ ମଧ୍ୟ ତାଙ୍କୁ ଦେଖାଇକି ନାଚକୁ ଦେଖିକି ତାଙ୍କୁ ବି ନାଚ ଶିଖିବାକୁ ବହୁତ ବି ତାଙ୍କୁ ମୁଁ କୁହେ ସେ ବି ନାଚ ଶିଖିଆକୁ ବହୁତ ବି ପ୍ରମ୍ପ୍ଟ ହୁଅନ୍ତି ଏବଂ ୟୁଟ୍ୟୁବ ଚ୍ୟାନେଲେରେ ବି ମୁଁ ବି ଦେଖେ ୟୁଟ୍ୟୁବ ଚ୍ୟାନେଲେରେ ଓଡ଼ିଶୀ ନୃତ୍ୟ ଛଉ ନୃତ୍ୟ ସମ୍ବଲପୁର ନୃତ୍ୟ ବିଭିନ୍ନପ୍ରକାର ନାଚ ନାଚନ୍ତି ବିଭିନ୍ନପ୍ରକାର ଛୁଆ ବି ସେଥିରେ ବି ନାଚ ପ୍ରୋଗ୍ରାମ କରନ୍ତି ଆମେ ଦେଖିକି ବହୁତ ଖୁସି ହଉ ଆମ ଛୁଆ ବି ନାଚ ଦେଖିକି ବହୁତ ଖୁସି ଅନୁଭବ କରନ୍ତି ଏବଂ କିଛି ଆଗ୍ରହ ବି କରନ୍ତି ଦେଖିବାପାଇଁ